ମୁଖ୍ୟତଃ ଆମର୍ ପାଣି କେନାଲ୍ ଯେନ୍ଟା ଆମର୍ କୃଷି କାର୍ଯ୍ୟ କର୍ବାର୍ ଲାଗି କେନାଲ୍ରେ ପାଣି ଆସ୍ବା ସେଟା ବହୁତ୍ ଭଲ୍ ଲାଗ୍ସି ମାନେ ଲୋକ୍ମାନେ ବହୁତ୍ ଉପକରଣ ହଉଛନ୍ ଆଉ ଲୋକମାନେ ସମସ୍ତେ ମାନେ ଭଲ୍ ଇଏରେ ରହେବେ ବୋଲିକି ନାହିଁ ଆଉ ଆମର୍ ତ ଗାଉଁଲି ଏରିଆ ଆମର ଇଟା ଗ୍ରାମାଞ୍ଚଳରେ ମୁଖ୍ୟତଃ ନଙ୍ଗଳ ବନାଯାଏ କାଠରେ ନଙ୍ଗଳ ବନାଯାଏ ନଙ୍ଗଲଟା ଚାଷ ପାଇଁ ବହୁତ ଲାଭଦାନ ହୋଇଥାଏ ଆମର ଧାନ ଆମେ ବିହନ ରଖୁ